ଆମର ନଅଟି ଗ୍ରହ ରହିଛି ସେଗୁଡ଼ିକ ହେଲା ବୁଧ ଶୁକ୍ର ପୃଥିବୀ ମଙ୍ଗଳ ବୃହସ୍ପତି ଶନି ୟୁରେନସ୍ ନେପ୍ଚୁନ୍ ଓ ପ୍ଲୁଟୋ ଆମେ ପୃଥିବୀ ଗ୍ରହରେ ରହିଥାଉ ଅନ୍ୟ ଗ୍ରହରେ ମଧ୍ୟ ଜୀବନ ରହିଥାଏ ହେଲେ ପାଣି ବାୟୁ ଓ ଭୂମି ରହି ନ ଥାଏ ତେଣୁ ଏହି ମୌଳିକ ଆବଶ୍ୟକତା ବିନା ଜୀବନ ଧାରଣ ସମ୍ଭବ ହୋଇ ନ ଥାଏ